ହ୍ୟାଲୋ ମୁଁ ଆପଣଙ୍କୁ ବଟର୍ ପନିର୍ ଅର୍ଡ଼ର କରିଥିଲି ଆପଣ ଆସିବା ଏତେ ଡେରି କ'ଣ ପାଇଁ ହେଲା ଆପଣଙ୍କୁ ମୁଁ ଲୋକେସନ ସେୟାର କରିଥିଲି ଆପଣ କହିଥିଲେ ଦଶ ମିନିଟ୍ ରେ ପହଞ୍ଚିବେ ବୋଲି କିନ୍ତୁ ସମୟ ବହୁତ ଲେଟ୍ ହେଇଗଲାଣି ମୁଁ ଟିକିଏ ବ୍ୟସ୍ତ ଅଛି ଆଉ କେତେ ସମୟରେ ଆପଣ ଆସି ପହଞ୍ଚିବେ ମୋତେ ଟିକିଏ ଜଣାନ୍ତୁ